ପୃଥିବୀର ସବୁଠାରୁ ସାଧାରଣ ପଶୁପଲ ହଉଛି ଗୋରୁ ଓ ଛେଲି ସେମାନେ ରହୁଥିବା ଦୁନିଆର ଅଞ୍ଚଳ ଉପରେ ନିର୍ଭର କରିଥାନ୍ତି କେତେକ ପଶୁ ଉତ୍ପାଦକ ଉତ୍ପାଦନ ସମୟରେ ପଶୁମାନଙ୍କୁ ଗୋଟିଏ ସ୍ଥାନରେ ରଖିପାରନ୍ତି କିନ୍ତୁ ଅନ୍ୟମାନେ ସେମାନଙ୍କର ପଶୁମାନଙ୍କ ସହିତ ଯାତ୍ରା କରିପାରନ୍ତି ପଶୁପାଳନ ହେଉଛି କୃଷିକ୍ଷେତ୍ର ଯା ଚାଷ ପ୍ରାଣୀ ମାନଙ୍କର ଏବଂ ଯତ୍ନ ନେବା ସହିତ କାର୍ଯ୍ୟ କରେ ଏବଂ ଗୋଟେ ପଶୁପାଳନ ହେଉଛି ଗୃହପାଳିତ ପଶୁ ଯାହାକି ବିଭିନ୍ନ ପ୍ରକାରର ସାମଗ୍ରୀ ଏବଂ ସେବା ୟଥା ମାଂସ କ୍ଷୀର ଅଣ୍ଡା ଏବଂ ଲୋମ ଯୋଗାଇଥାଏ